ହଁ ମୁଁ ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ଯଥା ତିରିଶ ହଜାର ପଚାଶ ହଜାର ଲକ୍ଷେ ଲକ୍ଷେ ଦଶ ହଜାର ଲକ୍ଷେ କୋଡ଼ିଏ ହଜାର ଇତ୍ୟାଦି